ବିଗତ କିଛି ଦଶନ୍ଧି ମଧ୍ୟରେ ଭାରତରେ କନେଷ୍ଟବଲ ମିଳିତ ସ୍ନାତିକ ସ୍ତର ପଞ୍ଚାୟତ ଏକ୍ଜିକ୍ୟୁଟିଭ୍ ଅଫିସର ଜୁନିଅର ଆସିଷ୍ଟାଣ୍ଟ ଇତ୍ୟାତି ଚାକିରି ଏବଂ ଭୂମିକା ସୃଷ୍ଟି ହୋଇଛି ଭାରତ ଭାରତର ପ୍ରଥମ ଯୂଟ୍ଯୂବର କ୍ୟାରୀମିନାଟି ଯିଏକି ଅନେକ ଅଭିନେତ୍ରୀ ନେତା ଏବଂ ବହୁତ ରୀଲସ ଯେଉଁ ମାନେ ବନାଉଛନ୍ତି ସେମାନଙ୍କୁ ରୋଷ୍ଟ କରିଥାଏ ଯେଉଁଥିରେ କି ଦେଖିବାକୁ ବହୁତ ଭଲ ଲାଗିଥାଏ ଆଉ ତାଙ୍କର ଫଲୋଏର୍ସ ବି ଅଧିକା ଯେହେତୁ ସେ ବହୁତ ଭଲ ୟୁଟ୍ୟୁବର୍ ସେଥିପାଇଁ ତାଙ୍କର ଚ୍ୟାନେଲକୁ ସମସ୍ତେ ସବ୍ସ୍କ୍ରାଇବ କରନ୍ତି ଆଉ ସେ ସମସ୍ତଙ୍କର ଭୁଲକୁ ଦେଖାଇଥାଏ ଆଉ ସମସ୍ତଙ୍କର ଭୁଲ କେଉଁଠି କଣ ଅଛି ତାହା ରୋଷ୍ଟ ମାଧ୍ୟମରେ ସମସ୍ତଙ୍କୁ ଜଣାଇଥାଏ ଯେଉଁଥି ପାଇଁକି ସମସ୍ତେ ତାଙ୍କ ଭୁଲ ଜାଣିପାରନ୍ତି ଆଉ ଭୁଲକୁ ବି ସୁଧାରି ପାରନ୍ତି ଆଉ ରହିଲା ହାସ୍ୟ ଅଭିନେତା ଯିଏ କି ଆମ ଭାରତର ସମସ୍ତେ ଜଣାଶୁଣା କପିଲଶର୍ମା କପିଲଶର୍ମା ତାଙ୍କ ଙ୍କର ମେନ ଶୋ ହେଉଛି କପିଲଶର୍ମା ଶୋ ଯେଉଁଟାକି ସାରା ଭାରତ ଭଲ ପାଆନ୍ତି ସାରା ଭାରତ ନୁହଁ ଅନ୍ୟ ଦେଶ ଗୁଡ଼ିକ ବି ବହୁତ ଭଲ ପାଇବା ଦିଅନ୍ତି ସେଇ ଶୋ ମାଧ୍ୟମରେ ଆମେ ଆମ ଫ୍ୟାମିଲି ସମସ୍ତେ କପିଲ ଶର୍ମା ଶୋ ଦେଖୁ ବହୁତ ଭଲଲାଗେ ସେଇ ଶୋଟା ଯେଉଁଥିରେ କି ବହୁତ ଅଭିନେତ୍ରୀ ନେତା କ୍ରିକେଟର ବହୁତ ସମସ୍ତେ ଆସନ୍ତି ସମସ୍ତଙ୍କ ବିଷୟରେ ବି ଜାଣିବାକୁ ମିଳେ ଆଉ କିଛି ଶିଖିବାକୁ ବି ମିଳେ ଆଉ ବହୁତ କମେଡୀ ହସ ବହୁତ ମଜାଲାଗେ ଆଉ ବହୁତ ଭାରତର ଯୁବମାନଙ୍କର ଜୀବନର ଲକ୍ଷ୍ୟ ହେଲା ଗୋଟିଏ ଗଭର୍ଣ୍ଣମେଣ୍ଟ ଜବ୍ ବିବାହ କ୍ଷେତ୍ରରେ ହେଉ କି କୌଣସି କାର୍ଯ୍ୟରେ ବି ହେଉ ସେମାନେ ଯଦି ଗୋଟିଏ ଗଭର୍ଣ୍ଣମେଣ୍ଟ ଜବ୍ ଆଜିକା କ୍ଷେତ୍ରରେ ପାଇନାହାନ୍ତି ତାହେଲେ ସେମାନଙ୍କର କିଛି ପଢ଼ିବାର ମୂଲ୍ୟ ରହେନାହିଁ ତ ସେଥିପାଇଁ ଯୁବକମାନଙ୍କର ଜୀବନର ଲକ୍ଷ୍ୟ ହେଉଛି ଗଭର୍ଣ୍ଣମେଣ୍ଟ ଜବ୍